ଆମର ସାଧାରଣତଃ ମଧ୍ୟାହ୍ନ ଭୋଜନରେ ଆମେ କ'ଣ ଭାତ ଟିକେ କରିଦେଉ ଡାଲି ତା'ସାଙ୍ଗରେ ଗୋଟେ ତରକାରୀ କରି ଦେବୁ କୋବି ଆଳୁ ତରକାରୀ ହେଇଗଲା କି ଆମର ଭେଣ୍ଡି ଆଳୁ ତରକାରୀ ହେଲା ନହେଲେ ଶାଗ ଫାଗ ଟିକେ କରିକି ଆମର ମଧ୍ୟାହ୍ନ ଭୋଜନ ଖାଇଥାଉ ଆଉ ରାତ୍ରି ଭୋଜନରେ ଆମର ହୁଏ ଟିକେ ରୁଟି ରୁଟି ହୁଏ କେଉଁ କେଉଁଦିନ ଡାଲି ହୁଏ ନହେଲେ ଗୋଟେ ତରକାରୀ ହେଇଯିବ ନହେଲେ ଗୋଟେ ଭଜା ହେଇଯିବ ଭଜା ଯେମିତି ଆମର ଝୁଡ଼ଙ୍ଗ ଭଜା ହେଲା କି ଭେଣ୍ଡି ଭଜା ହେଲା ରାତିରେ ବିଶେଷ ତ ସେଇସବୁ ରୋଷେଇ ହୁଏ ମଧ୍ୟାହ୍ନ ଭୋଜନରେ ସେଇ ଭାତ ଡାଲି ତରକାରୀ ରାତିରେ ସେଇ ରୁଟି ଡାଲି ତରକାରୀ ଏଇସବୁ ତରକାରୀ ରୋଷେଇ କରୁଛୁ କରନ୍ତି ଆଉ